ଆମ ଓଡ଼ିଆ ଶୈବ ଭଣ୍ଡାରରେ ଅନେକ ବାକ୍ୟ ଶବ୍ଦ ଖଣ୍ଡବାକ୍ୟ ରହିଛି ଏବଂ ସେଇ ଶବ୍ଦ ଗୁଡ଼ିକ ମଧ୍ୟରେ ମୋର କେତୋଟି ପସନ୍ଦର ଶବ୍ଦ ରହିଛି ଯେଉଁଟାକି ମୋତେ ବହୁତ ପସନ୍ଦ ଲାଗେ ଯେମିତିକି ଆତ୍ମବିଶ୍ୱାସ ଭରସା ଆକାଂକ୍ଷା ସତ୍ୟ ଏସବୁ ମୋତେ ବହୁତ ଭଲ ଲାଗେ ମୋତେ ସବୁବେଳେ ସତ୍ୟ କହିବା ପାଇଁ ଭଲ ଲାଗେ ସେଥିପାଇଁ ମୋତେ ସତ୍ୟ ୱାର୍ଡ଼ଟି ସତ୍ୟ ଶବ୍ଦଟି ଭଲ ଲାଗି ଥାଏ ଏବଂ ଆତ୍ମବିଶ୍ୱାସ ଶବ୍ଦ ମଧ୍ୟରେ ଅନେକ ରହସ୍ୟ ରହିଛି ଯେମିତିକି ଆମେ ନିଜ ଉପରେ ନିଜେ ଭରସା କରିବା ଯେ କିି ମୁଁ ଏହି କାର୍ଯ୍ୟଟି କରିପାରିବି ଏହା ସମ୍ଭବ ଅଟେ ମୋ ପାଇଁ ନିଜକୁ ନିଜେ ଆମେ ଦୁର୍ବଳ ଭାବିବା ନାହିଁ ନିଜ ଉପରେ ନିଜର ବିଶ୍ୱାସ ରଖି କାର୍ଯ୍ୟ କରିବା ସେଥିପାଇଁ ଆତ୍ମବିଶ୍ୱାସ ଶବ୍ଦଟି ଏକ ବହୁତ ଭଲ ଶବ୍ଦ ଅଟେ ଏହା ବ୍ୟତୀତ ଅନେକ ଖଣ୍ଡବାକ୍ୟ ମଧ୍ୟ ରହିଛି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟ ମୋତେ ବହୁତ ଭଲ ଲାଗେ ଓଡ଼ିଆ ମୋର ମାତୃଭାଷା ସେଥିପାଇଁ ମୁଁ ଗର୍ବ କରେ ମୋ ମାତୃଭାଷା ଏମିତି ଏକ ଭାଷା ଯେଉଁଟାକି କେବଳ କହି ନଥାଉ ଆମେ କହିବା ପାଇଁ ଶୁଣିବା ପାଇଁ ଏବଂ ବୁଝିବା ପାଇଁ ବହୁତ ଭଲ ଲାଗିଥାଏ ଆମ ଓଡ଼ିଆ ଭାଷା ଶୁଣିବାକୁ ଯେମିତି ସ୍ମୃତି ମଧୁର ମଧୁର କହିବା ପାଇଁ ମଧ୍ୟ ବହୁତ ଭଲ ଲାଗେ ଏବଂ ଏହା ସହିତ ଏହା ବୁଝିବା ସହଜ ଅଟେ ଓଡ଼ିଆ ଭାଷାର ସୁନ୍ଦରତା ଅଳଙ୍କାର ଦ୍ୱାରା ହୋଇଥାଏ ଯେମିତି ଗୋଟେ ନାରୀ ଅଳଙ୍କାର ନ ପିନ୍ଧିଲେ ସୁନ୍ଦର ଦେଖାଯାଏ ନାହିଁ ଠିକ୍ ସେହିପରି ଆମ ଓଡ଼ିଆ ଭାଷାକୁ ମଧ୍ୟ ଅଳଙ୍କାରିତ କରାଯାଇଛି ଅଳଙ୍କାର ଦିଆଯାଇଛି ଏବଂ ଆମ ଓଡ଼ିଆ ଭାଷା ସେହି ଅଳଙ୍କାର ଦ୍ୱାରା ବହୁତ ସୁନ୍ଦର ଲାଗିଥାଏ ଆମ ଓଡ଼ିଆ ଭାଷାରେ ଅନେକ ପ୍ରତି ଶ ଶବ୍ଦ ଗୁଡ଼ିକର ପ୍ରତିଶବ୍ଦ ରହିଛିି ବିପରୀତ ଶବ୍ଦ ରହିଛି ଏବଂ ଆମ ଓଡ଼ିଆ ଭାଷା ମାତୃଭାଷା ହୋଇଥିବାରୁ ମୁଁ ଏଥିପାଇଁ ଗର୍ବିତ କରେ ଯେ ଆମ ଓଡ଼ିଆ ଭାଷାର ଗୋଟିଏ ଶବ୍ଦର ଅର୍ଥ ବୁଝିବା ବହୁତ ଜଟିଳ ଅଟେ ଏହାକୁ ସହଜରେ କେହି ବୁଝିପାରନ୍ତି ନାହିଁ କିନ୍ତୁ ଆମର ଇଂଲିଶ ଭାଷା ହିନ୍ଦୀ ଭାଷା ଗୁଡ଼ିକର ଗୋଟିଏ ଗୋଟିଏ ଶବ୍ଦ କିନ୍ତୁ ତା'ର ଅର୍ଥ ଅନେକ ଯେମିତିକି ଗୁଡ଼୍ ଗୁଡ଼୍ ମାନେ ଭଲ କିନ୍ତୁ ସେଥିରେ ଗୋଟେ ଏସ୍ ଯୋଗ କରିଦେଲେ ଗୁଡ଼୍ ସେହେଲେ ସେଇଟା ଜିନିଷ ହୋଇଯାଉଛି କିନ୍ତୁ ଆମ ଓଡ଼ିଆରେ ସେମିତି ନୁହେଁ ଆମ ଓଡ଼ିଆରେ ଗୋଟିଏ ଶବ୍ଦର ଗୋଟିଏ ହିଁ ଅର୍ଥ ଥାଏ ଏବଂ ତାକୁ ଯଦି ଆମେ ଅଳଙ୍କାର ଦଉ କିମ୍ବା ରୂଢ଼ିରେ ପ୍ରୟୋଗ କରୁ ତା'ହେଲେ ତାହାର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ ଆମ ଓଡ଼ିଆ ଓଡ଼ିଆ ଭାଷାର ବ୍ୟାକରଣ ବହୁତ ଉଚ୍ଚ କୋଟିର ଅଟେ ଏଠାରେ ବ୍ୟା ଆମ ଓଡ଼ିଆ ଭାଷାରେ ରୁଢ଼ି ଢ଼ଗ ଢ଼ମାଳି ଅଳଙ୍କାର ହଁ ଧାତୁ ସମସ୍ତଙ୍କୁ ନେଇ ଆମର ଓଡ଼ିଆ ବ୍ୟାକରଣ ଗଠିତ ହେଇଥାଏ ଏବଂ ସେଇ ଓଡ଼ିଆ ବ୍ୟାକରଣ ହିଁ ଆମ ଓଡ଼ିଆ ଭାଷାକୁ ସୁନ୍ଦର କରିଥାଏ ଏବଂ ମଧୁର କରିଥାଏ ଆଉ ମୋ ମାତୃଭାଷା ଓଡ଼ିଆ ହେଇଥିବାରୁ ମୁଁ ବହୁତ ଗର୍ବ କରେ ଆମ ଓଡ଼ିଆ ଭାଷା ଜଣେ ଅତି ସହଜରେ କହିପାରିବ ଏବଂ ବୁଝି ମଧ୍ୟ ପାରିବ କିନ୍ତୁ ଇଂଲିଶ ହିନ୍ଦୀ ବୁଝିବା ଏତେ ସହଜ ହୋଇନଥାଏ